ମୁଁ ଅନେକ ପ୍ରକାର ଡିଜାଇନ୍ ମଧ୍ୟ କରିଥାାଇଛି ଅନେକ ପ୍ରକାର କଳାକୃତି ବା ଅନେକ ପ୍ରକାର ପ୍ରତିଯୋଗିତାରେ ମୁଁ ଭାଗ ନେଇଛି କିମ୍ବା ପ୍ରଦର୍ଶନୀରୁ ଉପସ୍ଥାପନ କରିଛି ସେଥିରେ ଅନେକ ପ୍ରକାର ମୋର ଉତ୍ସାହ ଥିଲା ସେଥିରେ ମୁଁ ପ୍ରତିଯୋଗିତାରେ ଜିତିବି କି ନାହିଁ ସେଥିରେ ମାନେ ଯେଉଁ ଆଶା ଥିଲା ମୋର ମୁଁ ସେଥିରେ ଅନେକ ପ୍ରକାର ଚେଷ୍ଟା କରିଥିଲି ମୋ ପରିବାର ମତେ ସପୋର୍ଟ କରିଲେ ସେମାନେ ମତେ କହିଲେ ସବୁ ହବ କିନ୍ତୁ ମୁଁ ସେଥିରେ ବା ଡ୍ରଇଂ ବା ଯାହା ମୁଁ ପ୍ରତିଯୋଗିତାରେ ଭାଗ ନେଇଛି ସେଥିରେ ଅନେକ ପ୍ରକାର ପ୍ରତିଯୋଗିତା ବି ମୁଁ ଆମ ସ୍କୁଲ୍ରେ କିମ୍ବା ଅନ୍ୟ ସ୍କୁଲ୍କୁ ଯାଇକି ସେଥିରେ ପ୍ରତିଯୋଗିତା ହେବାରେ ଆମେ ମୁଁ ଫାଷ୍ଟ୍ ହେବାରେ କେବେ ସେକେଣ୍ଡ୍ କେବେ ଥାର୍ଡ଼ ହେବାରେ ଯେଉଁଥିରେ ଯେତେବେଳେ ଆମ ସାର୍ ଆମ ଶିକ୍ଷକ ମତେ କହୁଥିଲେ ଏଥିରେ ପ୍ରାଟିକ୍ସପେଟ୍ କରିବାକୁ ଏମିତି ସେମାନେ ମତେ ଅନେକ ପ୍ରକାର ସହଯୋଗ୍ୟ ମଧ୍ୟ କରିଛନ୍ତି ସେତେବେଳେ ଯେଉଁ ଉତ୍ସାହ ଥିଲା ନା ମାନେ ଯେ ଯିଏବି କହିବ ତମେ ଯାହା ବି କରିବ ସେଥିରେ ଅନେକ ପ୍ରକାର କଲର୍ ଡ୍ରଇଂରେ ଅନେକ ପ୍ରକାର ଡିଜାଇନ୍ ବାହା ଯାହା ଏମିତି ହେଉଥିଲା ସେଥିରେ ଯେଉଁ ମଜାନା ଆଉ କେଉଁଥିରେ ନଥାଏ ଡ୍ରଇଂରେ ମାନେ ଯଦି ଡ୍ରଇଂରେ ଯଦି ମନ ଲାଗିଗଲା କେହି ଡାକିଲେ ବି ଶୁଣା ଯିବନି ଆଉ ଏମିତି ମାନେ ଖାଇବା ପିଇବା ବି ଭୋକ ଶୋଷ ଭୁଲିଯିବେ ସେଥିରେ ଡ୍ରଇଂରେ ବି ପରୀକ୍ଷା ବା ଯାହା ବିି ଲାଗିବ

ଆପଣ ବି ଅନେକ ପ୍ରକାର ଡ୍ରଇଂ ବା ଯେଉଁଥିରେ ବି ପ୍ରତିଯୋଗିତାରେ ଭାଗ ନେବେ ଓ ମଧ୍ୟ ସଫଳ ହେବେ